ମାର୍ଶାଲ ଆର୍ଟ ମୋ ଜୀବନରେ ଅନେକ ଉନ୍ନତି ଆଣିଛି ଏହା ଶିଖିବା ଦ୍ୱାରା ମୁଁ ନିଜକୁ ସୁରକ୍ଷିତ ମଧ୍ୟ କରିପାରିଛି ଏବଂ କୌଣସି ଅସୁବିଧା ହେଲେ ବି ମଧ୍ୟ ମୁଁ ନିଜକୁ ସୁରକ୍ଷିତ କରିପାରିଛି ଏହା ମଧ୍ୟ ମୋ ପାଠ ପଢ଼ାରେ ଅନେକ ଉନ୍ନତି ଆଣିଛି ଏବଂ ଏହି ପ୍ରତିଯୋଗିତାରେ ଏହି ପ୍ରତିଯୋଗିତା ଆଗକୁ ନେବା ପାଇଁ ବହୁତ ପ୍ରତିଯୋଗିତା ଆରମ୍ଭ ହୋଇଥାଏ ଏଠାରେ ସମସ୍ତ ପ୍ରତିଯୋଗୀମାନେ ଭାଗ ନେଇଥାନ୍ତି ଆଉ ସେମାନଙ୍କର କଳା ଦେଖାଇଥାନ୍ତି ତା'ପରେ ସମସ୍ତ କାର୍ଯ୍ୟକ୍ରମ ସରିସାରିଲା ପରେ ପ୍ରଥମ ଦ୍ୱିତୀୟ ତୃତୀୟ ଯେଉଁମାନେ ପାଇଥାନ୍ତି ସେମାନଙ୍କୁ ପୁରସ୍କାର ଦିଆ ହୋଇଥାଏ ଯାହାଦ୍ୱାରା ସେମାନେ ଖୁସି ହୋଇଥାନ୍ତି ଏବଂ ଆଗକୁ ଆହୁରି କୌଣସି କାମ କରିବା ପାଇଁ ବା ମାର୍ଶାଲ ଆର୍ଟ ଶିଖିବା ପାଇଁ ମନ ଦିଅନ୍ତି